ଆମମାନଙ୍କର ପ୍ରିୟ ପୁସ୍ତକ ଶୈଳୀ ହେଉଛି ପ୍ରିୟ ପ୍ରଭୁ ଯୀଶୁଙ୍କ ବାଇବେଲ୍ ଯେଉଁଟାକି ଆମେ ପଢ଼ିବା ଦ୍ୱାରା ସେହି ପୁସ୍ତକ ହିଁ ଆମେ ସବୁ ଜୀବନସାରା ପଢ଼ିପାରିବା ଏବଂ ସବୁ କିଛି ଅର୍ଜନ କରିପାରିବା ଏବଂ ସେହି ପୁସ୍ତକଟି ଆମ ପାଖରେ ବି ରହିଥାଏ କିମ୍ବା ଅନ୍ୟ ପ୍ରଭୁ ଦାସଙ୍କ ପାଖରେ ମଧ୍ୟ ରହିଥାଏ ସେହି ପୁସ୍ତକ ଦ୍ୱାରା ଆମେ ବହୁତ କିଛି ଶିକ୍ଷା ଅର୍ଜନ କରିପାରିଥାଉ ପୌରାଣିକ ବୈଜ୍ଞାନିକ ଇତ୍ୟାଦି ଏବଂ ଆଗକୁ ଯାହା ଘଟିବ ଏବଂ ଅତୀତରେ ଯାହା ଘଟିଥିଲା ସେ ମଧ୍ୟ ଜାଣିପାରିଥାଇ ହବ ଏବଂ ସେହି ପୁସ୍ତକଟି ପଢ଼ିବା ଦ୍ୱାରା ସବୁକିଛି ଆମେ ସଂଗ୍ରହ କରିପାରିବା ଏବଂ ସବୁ ଜ୍ଞାନ ବିଷୟରେ ଜାଣିପାରିବା ତେଣୁ ସେଇ ପୁସ୍ତକ ଶୈଳୀ ଅଲଗା ସେଇ ପୁସ୍ତକ ଥରେ ଯଦି ପଢ଼ିବା ତାହେଲେ ଆମେ ଜୀବନ ସାରା ଶାନ୍ତି ଜୀବନ କଟିବା ବୋଲି ଆମେ ମନେ କରିଅଛୁ ତେଣୁ ସେଇ ପୁସ୍ତକଟି ଆମ ସାମ୍ନାରେ